ଆପଣ କେବେ ଆପଣଙ୍କର ନିଜ ବ୍ୟକ୍ତିତ୍ୱ ଅନ୍ୟ ସଂସ୍କୃତି ଏକ ପାରମ୍ପରିକ ଖାଦ୍ୟ ରହିଚନ୍ତି ହଁ ମୁଁ ବହୁତ ଆମ ଘରେ କି ବହୁତ ଜିନିଷ ଖାଦ୍ୟ ତିଆରି କରିଛି ଏବଂ କୌଣସି ପ୍ରକାରର ସମସ୍ତେ ଖାଦ୍ୟ ଗ୍ରହଣ କରିଛନ୍ତି ଏବଂ କୌଣସି ଖାଦ୍ୟ ମତେ ଭଲ ଲାଗିଛନ୍ତି ବି କହିଛନ୍ତି ସମସ୍ତେ କହୁଛନ୍ତି ଆମର ଖାଦ୍ୟ ବହୁତ ଭଲ ହେଇଛି ଏବଂ ଗାଁର କୌଣସି ଅସୁବିଧା ସୁଯୋଗ ସୁବିଧା ବି ନାହିଁ ନି ଏବଂ ରାନ୍ଧିବା ସମୟରେ ମୁଁ କୌଣସି କାମ ବି କରିନାହାନ୍ତି ଏବଂ ବହୁତ ଭଲ ଭାବରେ ମୁଁ ରାନ୍ଧୁଚି ଏବଂ ସେଇ କଣର ଯଜ୍ଞ ଭାବତରେ ପୁନରାଟା ଆଗ୍ରହଣ କରିବା ଏବଂ ରାନ୍ଧୁଛନ୍ତି ଯେକୌଣସି ଭାବନାର ରାନ୍ଧିବାର କାରଣ ମୁଁ ବହୁତ ଅନ୍ୟ ପ୍ରକାରର ଖାଦ୍ୟ ଗ୍ରହଣ କରି ରାନ୍ଧିଚି ଏବଂ ସେହି କାରାନର ରାନ୍ଧିବାର କାରଣ ମୁଁ ବହୁତ କିଛି ଜିନିଷ ତିଆରି କରିଛି ଏବଂ ବହୁତ ଜିନିଷ ଖାଦ୍ୟ ଖାଇବାର ମୁଁ ଘରକୁ ସୁ ସୁଯୋଗ ଦେଇଛି ଏବଂ କାରାନର ମୁଁ ବହୁତ ଜିନିଷ ରାନ୍ଧିବାକୁ ତିଆରି ରାନ୍ଧିବାର ତିଆରି କରିବାର ଜାନିଛି ଏବଂ ସେଇ କାରଣର ସେତିତତରେ ଯଥାର୍ଥରେ ସମ୍ଭବ ହୋଇଥାଏ ତାହାର କୌଣସି କାର୍ଯ୍ୟରେ ସମ୍ଭବ ହୋଇଥାଏ ନାହିଁ ଏବଂ ସେ କାର୍ଯ୍ୟର ରାନ୍ଧି ରାନ୍ଧୁଛନ୍ତି ଏବଂ ସେହି ରାନ୍ଧୁଛନ୍ତି ଏବଂ ଘରର ସମସ୍ତେ ଲୋକଙ୍କର ରାନ୍ଧିବାର ପସନ୍ଦ କରନ୍ତି ଏବଂ କୌଣସି ଖାଦ୍ୟ ମତେ କହିବାକୁ ଭଲ ଲାଗ ଭଲ ଲାଗି କହି କହିପାରନ୍ତି ନାହିଁ କାରଣ ବହୁତ ଯେଉଁ ଖାଦ୍ୟ ମୁଁ ସବୁ ରାନ୍ଧନ୍ତି ସେଇ ଖାଦ୍ୟ ସବୁ ଭଲ ଲାଗି ଏବଂ ସେଇ କାରଣର ଯୋଗ୍ୟ ଭାବରେ ଗ୍ରହଣ କରିପାରଚି ଏବଂ ଘରର ସମସ୍ତ ଲୋକ ଖାଦ୍ୟରେ ପସନ୍ଦ କରନ୍ତି ଏବଂ କୌଣସି ପ୍ରକାର କାରଣର ସୁଯୋଗ ସୁବିଧାର ସୁଯୋଗ ପ୍ରଦାନ କରିଛନ୍ତି ଏବଂ ମୁଁ ମୋର ଖାଦ୍ୟ ବହୁତ ଭ ଭଲ ଭାବରେ ସୃଷ୍ଟି କରିଛି ଏବଂ କାରଣର ଖାଦ୍ୟ ରାନ୍ଧିବା ସମୟରେ ମୁଁ କୌଣସି ଜିନିଷକୁ ପାଖରେ ରଖନ୍ତି ନାହିଁ ମୁଁ ସୁବିଧାରେ ସବୁବେଲେ ସଂଖ୍ୟା ଅ ସଂଖ୍ୟାରେ ରହିବାରେ ସୁଯୋଗ ପଇଥାଏ ଏବଂ ସେ କାଣର ମୁଁ ବତରେ ପୁନଣଣିତ କରିଛି ଏବଂ କାଣର ରାନ୍ଧୁ ଶାନ୍ତି ମୁଁ ରାନ୍ଧୁ ଶାନ୍ତି ବିଭିନ୍ନ ପ୍ରକାର ଜିନିଷ ତିଆରି କରିପାରିଛି ମିନିଟ ଦଶ ମିନିଟ ଭିତରେ ମୁଁ ରାନ୍ଧିପାରିଛି